ନିଶ୍ଚିତ ଭାବରେ ମୁଁ କହିବି ଏଇ ଭାଷାଟି ହେଉଛି ଆମ ମାନଙ୍କର ପାରମ୍ପାରିକ ଭାଷା ଆଉ କୋରାପୁଟ ପାଇଁ ବୋଲିକି ତେଣୁ କରି ଏଇ ଭାଷାଟି ଆମ ମାନଙ୍କୁ ବହୁତ ଆଉ ସୁନ୍ଦର ଲାଗେ